ମୁଁ ଏସଏଜି ଗୃପ୍ରୁ ଗୋଟେ ଶୋରେ ଭାଗ ନେଇଥିଲି ସେଥିରେ ମୋର ମୋର ଥିଲା ଚିଲି ଚିକେନ୍ କରିବାର ଥିଲା ଚିକେନ୍ ଆଣିଲି ତା'ପରେ ଘରୁ ତେଲ ମସଲା କଡ଼େଇ ନେଲି ଚିକେନ୍କୁ ଧୋଇଲି ତାକୁ ସବୁ ମସଲା ଗୋଳେଇ କନଫ୍ଲାୱାର୍ ଗୋଳେଇ ତାକୁ ସବୁ ମ୍ୟାରିନେଟ୍ କଲି ତା ଦେହରେ ଅଦା ରସୁଣ ପେଷ୍ଟ୍ ଦେଲି ଅଣ୍ଡା ଗୋଟେ ଭାଙ୍ଗିକି ଦେଲି ତାକୁ ମ୍ୟାରିନେଟ୍ କରି ଅଧଘଣ୍ଟେ ଥୋଇଲି ତା'ପରେ ତେଲ କଡ଼େଇ ବସାଇଲି ତେଲ ପକାଇଲି ତେଲ ପକାଇ ତାକୁ ଛାଣିଲି ଛାଣିକି ରଖିଲାପରେ ପିଆଜ କାଟିଲି କ୍ୟାପ୍ସିକମ୍ କାଟିଲି କଞ୍ଚାଲଙ୍କା କାଟିଲି ତାକୁ ସବୁ କଞ୍ଚା ଅଳ୍ପ ଅଳ୍ପ ଦରକଞ୍ଚା କରି ଭାଜିଲି ଭାଜିଲା ପରେ ତାକୁ ଚିକେନ୍କୁ ପକାଇକରି ତାକୁ ତା'ପରେ ସସ୍ ଫସ୍ ପକାଇକି ତାକୁ ସବୁ ରେଡ଼ି କଲି ରେଡ଼ି କରିସାରିକରି ସବୁ ପ୍ଲେଟ୍ରେ ବାଢ଼ିକିରି ଯେଉଁ ଜଜ୍ ଆସିଥିଲେ ତାଙ୍କୁ ଦେଲି ଖାଇବାକୁ ଦେଲି ତା'ପରେ ଏଥିରେ ଇଏରେ ପୋଷ୍ଟ୍ କଲି ପୋଷ୍ଟ୍ କଲାପରେ ବହୁତ କମେଣ୍ଟ୍ ସେୟାର୍ ଆସିଥିଲା ଆସିଥିଲା ତା ଏଇ ମୋର ଚିକେନ୍ କରିବାର ଅଭିଜ୍ଞତା